ହ୍ୟାଲୋ ହଁ କ'ଣ ଜ୍ୟୋତି ଆଜି କିଅଣ କରୁଛୁ

ହଁ ହଁ ହଁ ଆଉ ତୁ କେମିତି ସବୁ ଭଲରେ ଆସିଲେ ନା ହଁ ହଁ ହଁ ଠିକ୍ ଅଛି ଠିକ୍ ଅଛି କିଛି ଅସୁବିଧା ନାହିଁ ଏ ଏରିଆ ବି ବହୁତ ଭଲ ଗାଁ ବି ବହୁତ ଭଲ ଆଉ ତୁମେ ବି ଯେଉଁ ଜାଗାରେ ରହୁଛ ନା ତା'ର ପରିବେଶ ଆଉ ସାହି ପଡ଼ିଶା ସବୁ ଭଲ କିଛି ଅସୁବିଧା ନାହିଁ ତୁମେ ଆସ ହଁ ଅଛି ନା ଏଇଠି ବିଜୁ ଗଦି ଚିଲଡ୍ରେନ୍ ପାର୍କ ଅଛି ୱାଟର୍ ପାର୍କ ବି ଅଛି ସାଇ ବି ଅଛି ଆଉ ବେଲେଶ୍ୱର ବି ଅଛି ବହୁତ ଜାଗା ଅଛି ବୁଲିବା ପାଇଁ ଆଉ ବୁଲିବାରେ କିଛି ଅସୁବିଧା ନାହିଁ ହେଲେ ଅ ପାର୍କର ଟିକେଟ୍ଟା ଦଶ ଟଙ୍କା ବୋଧେ ନଉଛି ହଁ ଏଇଠି ଏଇଠି କମ୍ ଅଛି ବା ଆସିଲେ ବି ଏଇଠି କିଛି ଅସୁବିଧା ନାହିଁ ବୁଲିବାକୁ ହେଲେ ବହୁତ ସୁବିଧା ଅଛି ରୋଡ଼୍ ସାଇଡ଼୍ ବି ବହୁତ ଭଲ ଆଉ ପରିବେଶ ବି ବହୁତ ସଫା ବି ଅଛି ରହିବା ପାଇଁ କିଛି ଅସୁବିଧା ନାହିଁ ହଁ ଠିକ୍ ଅଛି ତୁମେ ଆସ ଭଲ ସେ ଆସ ହେରି ଆଉ ସେଇଠି ତୁମେ କିନ୍ତି ରହିବ କିନ୍ତି ନାହିଁ ସେଇଟା ତ ମୁଁ ଦେଖିବି ନା ଯେହେତୁ ମୋ ଭରସାରେ ତୁମେ ଆସିଛ କିଛି ଅସୁବିଧା ହବାକୁ ବି ଦେବିନି ଆରେ ସେଇଟା ଭଲ ଅଛି ଆଗ ସେଇଟା ପଛର କଥା ଆଗ ତୁମେ ବେଷ୍ଟ ସର୍ଭିସ୍ ପାଇଲା ପରେ ତୁମେ ମୋତେ ମୋ ପଇସା ଦବ କି ନବ ସେଇଟା ପଛର କଥା ତୁମେ ଆଗ ଭଲ ସେ ଏଇଠି ରୁହ ଜାଣ ତା'ପରେ ପଛରେ ପଇସା କଥା ଦେଖିବା ଆ ଏଇଠି ଗାଁ ରେ ଅଛି ନା ଗାଁରେ ମଲ୍ ଟେମ୍ପଲ୍ ଗୁଡ଼ିକ ଅଛି ତା'ପରେ ଜଗିଂ କରିବା ପାଇଁ ସୁବିଧା ବି ଅଛି ଜିମ୍ ବି ଅଛି ଆଉ ରା ଦୋକାନ ପତ୍ର ବି ସବୁ ସୁବିଧା ଅଛି ଆଉ ପରିବା ବି ସବୁ ଅଛି ହଁ ବହୁତ ଆଉ ମେଡ଼ିକାଲ୍ ବି ଅଛି ମେଡ଼ିସିନ୍ ପତ୍ର ବି ସୁବିଧା ଅଛି ଆଉ ପୋଖରୀ ନଦୀ ଏସବୁ ବି ସବୁ ପିଇବା ପାଇଁ ବି କିଛି ଅସୁବିଧା ନାହିଁ ପାଣି ସବୁକିଛି ସୁବିଧା ଅଛି ହଁ ହଁ ତୁମେ ଆସ ନା ଆସନ୍ତୁ ମୁଁ ମୁଁ ଚାରିଆଡ଼େ ବୁଲାଇବା ଦାୟିତ୍ୱ ହେଉଛି ମୋର ହେଲା ଆପଣ ଯେତେବେଳେ ମୋ ଭରସାରେ ଆସୁଛନ୍ତି ହଁ ହଁ ସେଇଟା ମୁଁ ମୋ ଉପରେ ରହିଲା ସେ କଥା ମୁଁ ଆପଣଙ୍କୁ ଭଲ ସର୍ଭିସ୍ ଦେବି ଭଲ ଅ ପରିବେଶ ଦେଖାଇବି ଯାହା ଫଳରେ କି ଭଲ ସେ ରହିବେ ସେଇଟା କଥା ବି ମୁଁ ବୁଝିବି ଆପଣଙ୍କୁ କିଛି ଅସୁବିଧା ହବନି ଆଉ ମୋ ଭରସାରେ ଆସନ୍ତୁ ଆପଣ ହଉ ହଉ ଠିକ୍ ଅଛି